ନା ମୁଁ ଯେତେ ଜାଣିବା ହିସାବରେ ଅନ୍ୟ ଗ୍ରହରେ ଜୀବ ନାହାନ୍ତି କାରଣ ଜଣେ ଜୀବ ବଞ୍ଚିବା ପାଇଁ ନିହାତି ପାଣି ଦରକାର ନିହାତି ବାୟୁ ଦରକାର ନିହାତି ଗଛ ପତ୍ର ଦରକାର ଏଇସବୁ ଯଦି ନଥିବ ତ ସେଇ ଜାଗାରେ ଜଣେ ଜୀବନରେ ଜୀବନ ଅଛନ୍ତି ବୋଲେ ଆମେ କହିପାରିବା ନାହିଁ ପୃଥିବୀ ହିଁ ଏମିତି ଗୋଟିଏ ଗ୍ରହ ଯେଉଁଥିରେ ପ୍ରାଣୀ ଅଛନ୍ତି ଯେଉଁଥିରେ ଜୀବନ ବଞ୍ଚୁଛ ଯେଉଁଥିରେ ପଞ୍ଚଭୂତ ଅଛି ଜଳ ବାୟୁ ଅଗ୍ନି ଏଟସେକ୍ଟ୍ରା ଏଇଥିପାଇଁ ପୃଥିବୀ ହେଉଛି ସମସ୍ତଙ୍କର ମାତା ଯେହେତୁ ଜଣେ ଗୋଟିଏ ଗ୍ରହରେ ଆମେ ସମସ୍ତେ ବସବାସ କରୁଛୁ ଆମେ ରହୁଛୁ ଆମ ଜୀବନଯାପନ ପ୍ରଣାଳୀ ଚାଲିଛି କିନ୍ତୁ ବୁଧ ଗ୍ରହ ରେ ଶୁକ୍ର ମଙ୍ଗଳ ଏ ଗ୍ରହମାନଙ୍କରେ ଜୀବନ ନାହାନ୍ତି ପ୍ରାଣୀ ନାହାନ୍ତି କି ଜୀବନ ନାହିଁ ସେଇଗ୍ରହରେ ଯେହେତୁ ସେଠିକାରେ ପାଣି ନାହିଁ ସେଠିକାରେ ଅକ୍ସିଜେନ୍ ନାହିଁ ଏହା ଏଇଥିପାଇଁ ଅନ୍ୟ ଗ୍ରହରେ ଜୀବନ ନାହିଁ କି କୌଣସି ବି ଜୀବନରେ ଥିବା ପ୍ରାଣୀ ନାହିଁ ଏବେ ସାଇଣ୍ଟିଷ୍ଟ ମାନ ରକେଟ ବା ରକେଟ ସାହାଯ୍ୟରେ ଅକ୍ସିଜେନ୍ ଖାଇବା ପିଇବା ଧରିକି ଡିସ୍କୋଭରି ପାଇଁ ଯାଉଛନ୍ତି ବାସ୍ ଆଉ କିଛି ନାହିଁ